ଏକପ୍ରକାର ନାଚ ଶିଖିବା ପାଇଁ କିଛି ରୁଟିନ୍ ତିଆରି କରିବା ଆବଶ୍ୟକ ଯାହାକି ସକାଳେ ବା ସନ୍ଧ୍ୟାରେ କିଛି ସମୟ ବାହାର କରି ପ୍ରାକ୍ଟିସ କରିବା ଆବଶ୍ୟକ ଯାହା ଆମକୁ ଡ୍ୟାନ୍ସ ଭାବରେ ନ ଆସେ ତାହେଲେ ଆମେ କୋରିଓଗ୍ରାଫିକକୁ ରିକ୍ୱେଷ୍ଟ କରି ଆମ ଡ୍ୟାନ୍ସ ବିଷୟରେ କିଛି ଜାଣିବାକୁ ଚେଷ୍ଟା କରୁ କୋରିଓଗ୍ରାଫିକୁ ଆମେ ଗୁରୁ ଭାବେ ନେଇଥାଉ